ଆମେ ଆମ ଛୁଟି ସମୟରେ ଆମ ଓଡ଼ିଶାର ଆମ ଓଡ଼ିଶାରେ ଜଗତର ନାଥ ଜଗନ୍ନାଥ ଆମେ ଆଗ ପୁରୀ ଯାଉ ବୁଲିବାକୁ ବୁଲିବାକୁ ଯାଉ ସେଠି ପୁରୀରେ ଜଗା ବଳିଆ କାଳିଆ ବଳିଆ ସୁଭଦ୍ରାକୁ ଦେଖି ସେଠି ଭୋଗରାଗ କରୁ ସେଠି ସମୁଦ୍ର ବୁଲୁ ସମୁଦ୍ର ବୁଲିକି ସେଠି ଭୋଗରାଗ କରିକି ଆସୁ ଆସିଲା ପରେ ଆମର ଯେଉଁ ଧଉଳି ଗିରି ଧଉଳି ଗିରି ଆମର ଆମେ ଯେଉଁପଟେ ଧଉଳି ଗିରି ଧଉଳି ଯିବା ସେଠି ଆମର ଜୟୀ ରାଜଗୁରୁକୁ ଆମେ ଜୟୀ ରାଜଗୁରୁଙ୍କୁ ହତ୍ୟା କରଥିଲେ ସିଏ ତାଙ୍କ ରକ୍ତରେ ସେ ନାଳଟା ନାଳପାଣି ପୁରା ରକ୍ତ ନଦୀରେ ବୋହି ଯାଇଥିଲା ତା'ପରେ ଆମର ଧଉଳି ଗିରି ଧଉଳି ବୁଲିବୁ ଧଉଳିରେ ପ୍ରତିମୂର୍ତ୍ତି ସେଠି ବି ଚିମିରି ଅଛନ୍ତି ବହୁତ ଚିମିରି ଦେଖିବାକୁ ସେଇଟା ପୁରା ଇଏ ଚିମିରିମାନେ ଏତେ ଚିମିରି ଆଉ କହିଆର ନାହିଁ ବହୁତ ଚିମିରି ସେଠି ଅଛନ୍ତି ସେଠି ଆମେ ସେ ଜାଗା ବି ଉପଭୋଗ କରୁ ସେଠି ଆସିଲାପରେ ଆମେ ଆସୁ ସିଧା ସିଧା ଆସୁ କୋଣାର୍କ କୋଣାର୍କରେ ଆମେ କୋଣାର୍କରେ ବହୁତ ସମୟ ରହୁ କୋଣାର୍କରେ ଆମେ ସମୁଦ୍ର କୂଳରେ ବସୁ ସମୁଦ୍ରକୂଳର ସେଇ ଯେଉଁ ସମୁଦ୍ର ପାଣି ଢେଉ ତା'ପରେ ଏପଟେ ଯେଉଁ କଳା ଘୁମରର ଯୋଉ ଇଏ ସିଏ ଉପଭୋଗ ସିଏ ଜିନିଷ ଆମେ ବହୁତ ଉପଭୋଗ କରୁ ତା'ପରେ ସେଠୁ ଯେଉଁ ଆମେ ସେଠୁ ଆମେ ଯାଉ ହେଲା ରାମଚଣ୍ଡୀ ରାମଚଣ୍ଡୀ ମନ୍ଦିରରେ ଭୋଗ କରୁ ରାମଚଣ୍ଡୀ ମନ୍ଦିର ଆଗ ଭୋଗକରୁ ଆମେ ଯେଉଁ ସାଙ୍ଗମାନେ ଯାଇଥାଉ ସେଠି ଯାଇଥାଉ ସେଠି ହେଲା ଆମେ ରୋଷେଇ କରୁ ରୋଷେଇ କରିକି ସବୁ ସାଙ୍ଗମାନେ ସବୁ କାମରେ ଆମେ ସମସ୍ତେ ମିଶିମାଶିକି ରୋଷେଇ କରୁ ସମସ୍ତେ ଯେଝା କାମରେ ଯିଏ କରି ରୋଷେଇ ବାସ ସାରଦେଉ ତା'ପରେ ଆମର ରୋଷେଇ ବାସ ସାରିକି ଆମ ସାଙ୍ଗସାଥୀ ମାନେ ଏକଜୁଟ ହେଇକି ଖାଉ ଖାଇଲା ପରେ ଖାଇଲା ପରେ ସେଠି ସମୁଦ୍ର ବସୁ ସମୁଦ୍ର ବୁଲଉ ସମୁଦ୍ର ବୁଲିକି ଆମେ ପୁଣି ସେଇବାଟ ଦେଇକି ପୁଣି ଫେରୁ କୋଣାର୍କ କୋଣାର୍କରେ ଆମେ ଆମର ଯେଉଁ ବାହାର ପର୍ଯ୍ୟଟକ ମାନେ ଆସନ୍ତି ସେମାନଙ୍କୁ ଆମେ ତାଙ୍କୁ ଦେଖିଆକୁ ବହୁତ ମାନେ ଭଲ ଲାଗେ ସେମାନେ ବି ଆମକୁ ଅନା ଦେଖିବେ ଆମେ ବି ତାଙ୍କୁ ଦେଖୁ କିନ୍ତୁ ସେଠି ସମୁଦ୍ରକୂଳରେ ଜିନିଷ ବହୁତ ଜିନିଷ ବିକ୍ରି ହୁଏ ଜିନ୍ସ ବିକ୍ରି ହୁଏ ଆମେବି କିଣୁ ଜିନ୍ସ ସେମାନେ ବି ଆମେ କିଣିକି ଆଣୁ ସେମାନେ ବି ବୁଲିଲା ସେମାନେ ବି ଆସନ୍ତି ବୁଲିବାକୁ ସେମାନେ ବି କିଣିକି ନନ୍ତି ସେମାନେ କିଣିକି ନେବେ ତା'ପରେ ଆମେ ବୁଲୁ ତାପରେ ଆମର ଯେଉଁ କୋଣାର୍କ ମନ୍ଦିର କୋଣାର୍କ ମନ୍ଦିର ପରେ ଯେଉଁ ଆମର ରାମଚଣ୍ଡୀ ରାମଚଣ୍ଡୀ ଆମର ଯେଉଁ ଧର୍ମପଦ ଯେଉଁ ମନ୍ଦିର ଆମର ଲାଙ୍ଗୁଳା ନରସିଂହ ଦେବ ମନ୍ଦିର ତୋଳିଥିଲେ ମୁଣ୍ଡି ମାରିଥିଲେ ଧର୍ମପଦ ସେଠି ବି ଯାଉ ଧର୍ମପଦ ମୁଣ୍ଡି ମାରିକି ସିଧା ସମୁଦ୍ରକୁ ଡେଇଁ ପଡ଼ିଥିଲେ ସିଏ ଦୃଶ୍ୟ ବି ତାର ଯେଉଁ ଚାରିପଟେ ସେ ଯେଉଁ ମନ୍ଦିରର ଚାରିପଟେ ଯେଉଁ କାରୁକାର୍ଯ୍ୟ ହେଇଥିଲା ତାକୁ ବି ଦେଖଉ ସେଠି ସେମିତି ବୁଲିବୁଲି ଆମେ ପୁଣି ଫେରିକି ଆସୁ ସମସ୍ତେ ଏକଜୁଟ ହେଇକି ପୁଣି ଫେରିକି ଘରୁକୁ ଆସୁ